ଆମ ଅଞ୍ଚଳରେ ଜମି କ୍ରୟ ବା ବିକ୍ରୟ କରିବା ପାଇଁ ସମସ୍ୟା ଉପୁଜେ ଅବଶ୍ୟ କିନ୍ତୁ ସେଥିମଧ୍ୟରୁ ଗୋଟେ ହେଲା ଯେ ପର୍ଯ୍ୟନ୍ତ ଆପଣଙ୍କ ଜମିର ଭ୍ୟାଲୁ ସରକାରଙ୍କ ତରଫରୁ ଘୋଷଣା ନ କରାଯାଇଛି ଆପଣ ତାକୁ ଆପଣଙ୍କ ମନ ଇଚ୍ଛା କିଛି କାର୍ଯ୍ୟ କରିପାରିବେ ନାହିଁ ଏବଂ ଆପଣ ଯଦି ସେ ଜମିର ଟାକ୍ସ ଠିକ ସେ ନ ଦେଉଥିବେ ଟିକସ ଠିକ ସେ ନ ଦେଉଥିବେ ତା'ହେଲେ ଆପଣ ସେ ଜମିକୁ ବିକ୍ରି କରିପାରିବେ ନାହିଁ ଏଥିପାଇଁ ଲୋକ ବି ଗୋଟେ ଜମିକୁ ବହୁତ ଚାରି ପାଞ୍ଚଥର ବି ବିକ୍ରି କରି ଦେଉଛନ୍ତି ଅଲଗା ଅଲଗା ଲୋକଙ୍କୁ ଏଇସବୁ ସମସ୍ୟା ଜମି ବିକ୍ରି କଲା ବେଳେ ସମ୍ମୁଖୀନ ଆମେ କରିଥାଉ